ଟେଲିଭିଜନ୍ରେ ମୁଁ ଟିକେ ଅଧିକ ଯେଉଁ ସିରିଏଲ୍ ଗୁଡ଼ିକୁ ଦେଖେ ଧାରାବାହିକ ସେଗୁଡ଼ାକ ମୋତେ ବଢ଼ିଆ ଲାଗେ ମୁଁ ତରଙ୍ଗ ଦେଖେ ସାର୍ଥକ୍ ଦେଖେ ତା'ପରେ ଆମର ଯେଉଁ ତରଙ୍ଗ ମ୍ୟୁଜିକ୍ ବି ଅଛି ମୁଁ ଟିକେ ଟିକେ ଗୀତ ତା ଦେହରେ ମଧ୍ୟ ଶୁଣେ ଟେଲିଭିଜନ୍ରେ ଆମର ସବୁକିଛି ବହୁତୁ ଭଲ ଭଲ ଓଡ଼ିଆ ଚଳଚ୍ଚିତ୍ର ଧାରାବାହିକ ସବୁ ବଢ଼ିଆ ବଢ଼ିଆ ଥାଏ ସେଗୁଡ଼ାକ ବି ଶୁଣିବାକୁ ଦେଖିବାକୁ ବଢ଼ିଆ ଲାଗେ ଯେଉଁ ଧାରାବାହିକ ଆମର ତରଙ୍ଗରେ ଯାହା ଯାହା ସବୁ ଆସେ ତ ସେଗୁଡ଼ାକ ମୁଁ ଖାଇବା ବନେଇବା ଟାଇମ୍ରେ ସବୁ ଟାଇମ୍ରେ ବନେଇବାକୁ ଭଲ ଲାଗେ ଦେଖି ବନେଇକି ଦେଖିବାକୁ ଭଲ ଲାଗେ ଏବଂ ଧାରାବାହିକ ଆମର ଏବେ ଯେଉଁଗୁଡ଼ାକ ରହୁଛି ସେଗୁଡ଼ାକ ବି ଭଲ ଲାଗୁଛି ଦେଖିବା ପାଇଁକି ତ ସେସବୁ ହଁ ଭଲ ଲାଗୁଛି ଆଉ